ସେମାନେ ନିଜ ପାଖରେ ଥିବା ଜମି ସେ ଦୁଇ ଏକର ହେଉ ଚାରି ଏକର ହେଉ ଯେତେ ବି ଥାଉ ସେମାନେ ମାନେ ଅର୍ଥ ମାନେ ପଇସାପତ୍ର ନଥିବା କାରଣରୁ ଲୋକମାନଙ୍କୁ କର ମାନେ ଗୋଟେ ଦୁଇ ବର୍ଷ ଲାଗି ଟାଇପ୍ର ଦିଅନ୍ତି ଏବଂ ସେମାନେ ସେଠାକୁ ଆଉ ଥରେ ମୁକୁଳାଇ କରିପାରନ୍ତିନି ମୁକୁଳାଇ ପାରନ୍ତି ନାହିଁ ଯାହାଫଳରେ ସେ ଜମିଟା ଯାହାକୁ କର ଦେଇଥିବେ ସେମାନେ ସେଟାକୁ ଅକ୍ତିଆର କରି ନିଅନ୍ତି ଏବଂ ସେମାନଙ୍କୁ ଆଉ ଥରେ ଫେରସ୍ତ ଜମି ମିଳିନଥାଏ ତ ଏଟା ଗୋଟେ ହେଉଛି ଆମର ଗ୍ରାମାଞ୍ଚଳ ମାନଙ୍କରେ କାରଣ ପଇସାପତ୍ର ଅଭାବ ଯୋଗୁଁ ଏ ସମସ୍ୟା ମାନ ଦେଖିବାକୁ ମିଳିଥାଏ ଏବଂ ଏହି ସମସ୍ୟାର ସମାଧାନ ପାଇଁ ଆମେ ମୁଖ୍ୟତଃ ଆମର ରେଭେନ୍ୟୁ ଇନ୍ସପେକ୍ଟର୍ ଯାହାକୁ ଆମେ ତହସିଲଦାର କହୁଛୁ ଓଡ଼ିଆରେ ତାଙ୍କ ପାଖକୁ ଯାଇଥାନ୍ତୁ ଯାଆନ୍ତି ଏବଂ ସବୁ ସମସ୍ୟାର ସମାଧାନ କରିବା ପାଇଁ ଲୋକମାନେ ଆଗେଇ